ଆମ ରାଜ୍ୟରେ ଶିକ୍ଷା ବ୍ୟବ ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଓଡ଼ିଆ ଭାଷାର ଭୂମିକା ଅଛି ଯେଉଁଠି ଓଡ଼ିଆ ଭାଷା ନାହଁ ସେଠି ଆମର ସରକାରୀ ଚାକିରି କେହି କରିପାରିବେ ନାହିଁ ଓଡ଼ିଆ ଭାଷା ଶିଖିବା ନିହାତି ଜରୁରୀ ସରକାର ବି କହି ସାରିଲେଣି ଯିଏ ଓଡ଼ିଆ ଭାଷା ନ ଜାଣିଛି ସିଏ ଆମ ସରକାରୀ ଚାକିରି କରିପାରିବ ନାହିଁ ଓଡ଼ିଆ ବି ଗୋଟିଏ ପପୁଲାର ଭାଷା ଓଡ଼ିଆକୁ ଆମର ଦୁଇ ହଜାର ଏଗାର ମସିହାରେ ରାଷ୍ଟ୍ରୀୟ ଭାଷାକୁ ଭାଷା ସହିତ ତୁଳନା କରାଯାଇଛି ଆମର ଓଡ଼ିଆ ସାଧାରଣତଃ ଆମ ଓଡ଼ିଶା ରାଜ୍ୟ ଓଡ଼ିଶାରେ ଓଡ଼ିଆ ପ୍ରାୟ ଚାରି କୋଟି ଲୋକ ଅଛନ୍ତି ସେଥିପାଇଁ ଓଡ଼ିଆ ଶିଖିବା ନିହାତି ଜରୁରୀ